ଓଡ଼ିଶାର ଭୂବନ ଏହାର ପ୍ରାକୃତିକ ପରିବେଶ ଏବଂ ସେଠାରେ ମିଳୁଥିବା ଜୈବ ଜୈବବିଭିଧତାକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ ଓଡ଼ିଶାର ଭିତରକନିକାରେ କୁମ୍ଭୀର ଅଭୟାରଣ୍ୟ ରହିଛି ଏବଂ ସେଠାରେ କୁମ୍ଭୀରମାନେ ବାସ କରନ୍ତି ବାସ କରନ୍ତି କିନ୍ତୁ ସେଠାରେ ଯେଉଁ ଯେଉଁ ଜ୍ଵାଳା ଯେଉଁ ଜ୍ଵାଳାସବ ଜଙ୍ଗଲ ଅଛି ତାହା କୁମ୍ଭୀରମାନଙ୍କୁ ବାସ କରିବାରେ ସମସ୍ୟା ସୃଷ୍ଟି କରୁଛି ଏହା ଓଡ଼ିଶାରେ ଭୂଗୋଳ ଏପରି ପରିସ୍ଥିତିରେ ଆମ୍ବ୍ରୀ ଆମ୍ବ୍ରୀ ପହଞ୍ଚିଲାଣୀ ଯେ ଓଡ଼ିଶାର ବନ୍ୟ ଜୈବ ଏବଂ ଜଳୀୟ ପ୍ରାଣୀମାନଙ୍କ ବଞ୍ଚି ରହିବା ଅସମ୍ଭବ ହୋଇ ଗଲାଣି ତେଣୁ ଆମ ଓଡ଼ିଶାର ଭୌଗୋଳିକ ସ୍ଥିତିକୁ ସୁଦୃଢ଼ କରିବାକୁ ପଡ଼ିବ ଋଷିକୂଲ୍ୟରେ ଅଲିଭ୍ ଅଲିଭ୍ କଇଁଛ ମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଦେଲାଣି ଅଧିକାଂଶ ଅଞ୍ଚଳରେ ଡେସିସ୍ ଡେସିଡ଼ୁୱାସ୍ ଜଙ୍ଗଲ ମଧ୍ୟ ଦେଖା ଦେଉଛି